ଓଡ଼ିଆ ଭାଷା ଯେନ୍ଟା କି ଖାଣ୍ଟି ଓଡ଼ିଆରେ କୁହା ଯାଏସି ଆଉ ଆମ ଆଞ୍ଚଲିକ ଭାଷା ସମଲପୁରୀ ଆଞ୍ଚଲିକ ଭାଷା ଯେନ୍ଟା କି ବାସି ପଖାଲ ବୋଲି ବି କହିଥାଉ ଯେ ଓଡ଼ିଆ ସମଲପୁରୀ ହିନ୍ଦୀ ସବୁ ମିଶ୍ରଣ ହେଇ ଆମ ମଧ୍ୟରେ ଆଞ୍ଚଲିକ ଭାଷା ସୃଷ୍ଟି ହେଇ ସେ ଆମ ଅଞ୍ଚଳରେ କହିଥାଉ ଆଉ ଓଡ଼ିଆ ଭାଷା ଯେନ୍ଟା କି ଖାଣ୍ଟି ଓଡ଼ିଆରେ କହିଥାଉ ଓ କଟକକୁ ଆମେ ଆଞ୍ଚଲିକ ଭାଷାରେ କଟକ୍ କହିଥାଉ ଓଡ଼ିଆରେ କଟକ ହେଇଥାଏ ସେହିପରି କି ଆମ ଆଞ୍ଚଲିକ ଭାଷା ଓଡ଼ିଆ ଭାଷା ଠାରୁ ଭିନ୍ନ ହେଇଥାଏ